ମୋର ସବୁଠୁ ପ୍ରିୟ ରୋଷେଇ ହେଲା ମଟନ୍ ମୁଁ ଫାଷ୍ଟ୍ ଫାଷ୍ଟ୍ ରୋଷେଇ ଘରେ ମୋ ମାମା ମୋତେ କହିଲେ ଯେ ଆଉ ରୋଷେଇ କରେ ମୁଁ ତ ସେ ବିଷୟରେ କିଛି ଜାଣି ନଥିଲି ଆଉ ମୋତେ କହିଲା ହଁ ତୁ କରେ ମୁଁ ଧିରେ ଧିରେ ତୋତେ ସେ ମାନେ ଶିଖି ସାହାଯ୍ୟ କରିବି ତ ସେତେବେଳେ ଫାଷ୍ଟ୍ ଫାଷ୍ଟ୍ ମୁଁ ଯେତେବେଳେ କଲି ତ ଫାଷ୍ଟ୍ ଯେଉଁଦିନ କଲି ସେଦିନ ଏତେ ଖରାପ ହୋଇଥିଲା ଯେ କେହି ଖାଇଲେନି ମୁଁ ଜାଣିି ପାରିଲିନି ମାମାଙ୍କ କିଛି ସମୟ ପାଇଁ ବାହାରକୁ ଯାଇଥିଲା ମୁଁ ଟିକିଏ ଅଧିକା ଲୁଣ ପକାଇ ଦେଇଥିଲି ଆଉ ମାମା ମୋତେ କହିଲା ଲୁଣ ଠିକ୍ଠାକ୍ ପକାଇଛୁ ମୁଁ କହିଲି ଏ ହଁ ଦେଖିଲା ବେଳକୁ ସବୁ ଲୁଣ ଅଧିକା ପକାଇ ଦେଇଥିଲି ସେଦିନ ଲୁଣିଆ ହୋଇଯାଇଥିଲା ତା'ପରେ ଗୋଟିଏ ଥର ମାମା ମୋତେ କହିଲା ଯେ ହଁ ଯେ ଆଉ ଥରେ ଯେ ଆଉ ଥରେ ମଟନ୍ କର ଚି ମଟନ୍ ଖରାପ କରି ଦେଇଥିଲି ଚିକେନ୍ କହିଲା ଆଉ ଥରେ କରିବା ପାଇଁ ତ ମୁଁ ଚିକେନ୍ କରିଲି ଭଲସେ କରିଲି ତ ତା'ପରେ ମୋତେ ମାମା ପଚାରିଲା ମଟନ୍ କରି ପାରୁନୁ ଚିକେନ୍ କ'ଣ କରି ଦେଉଛୁ ତା'ପରେ ମୁଁ ଆଉ ଗୋଟିଏ ଥର ଆମେ ଆଉ ଗୋଟିଏ ଥର ବି ମଟନ୍ ଘରେ କରିଥିଲି ତ ଭଲ ଲାଗିଥିଲା ଫାଷ୍ଟ୍ ଫାଷ୍ଟ୍ ଗୋଟିଏ ଫିଷ୍ଟ୍ ହେଉଥିଲା ସେଇଠି ମୁଁ ଫାଷ୍ଟ୍ ଚିକେନ୍ କରିଥିଲି ତ ସେଇ ଚିକେନ୍ଟା ବହୁତ ଭଲ ହୋଇଥିଲା ମୁଁ ନିଜେ ଖାଇଛି ମୋତେ ତ ଟେଷ୍ଟ୍ ନିଜ ଜିନିଷ ନିଜକୁ ଟେଷ୍ଟ୍ ଲାଗେ ଆଉ ବାହାରେ ଯେଉଁମାନେ ବି ସାଙ୍ଗମାନେ ଥିଲେ ସେମାନେ ବି ଖାଇଲେ ସେମାନଙ୍କୁ ବି ବହୁତ ଭଲ ଲାଗିଲା ଆଉ ସେ ସେଇ ଜିନିଷଟା ମୋର ସବୁଠାରୁ ଫେବରାଇଟ୍ ହୋଇଗଲା ଯେ ମୁଁ ସେ ମୋତେ ଚିକେନ୍ ନ କରିବା ପାଇଁ ବହୁତ ଭଲ ଲାଗେ ଆଉ ରୋଷେଇ ଖାସ୍ କରି କରିବା ପାଇଁ ମୋତେ ବହୁତ ଭଲ ଲାଗେ ଯେଉଁଠି ବି ଭୋଜି ଫୋଜି ହୁଏ ମୋତେ ସାହାଯ୍ୟ କରନ୍ତି ପିଲାମାନେ କିନ୍ତୁ ତଥାପି ମୁଁ ଏକୁଟିଆ ରୋଷେଇ କରେ ଆଉ ରୋଷେଇ କରିବାକୁ ମୋତେ ବହୁତ ଭଲ ଲାଗେ